ହଁ ଏହି ଶାର୍ଟଟା ଯେଉଁ ପିନ୍ଧିଛି କିନ୍ତୁ ଭଲ ଯେ ଟିକେ କଲର୍ଟା ଫେଲ୍ ହୋଇଯାଉଛି ରେ ଭାଇ କଲର୍ଟା କିନ୍ତୁ ରହୁଛି କଟନ୍ର କିନ୍ତୁ କଲର୍ ଫେଡ଼୍ ହେବାରୁ ଶାର୍ଟଟା ଅବାଗିଆ ଦେଖାଯାଉଛି ତେଣୁ ବର୍ତ୍ତମାନ ଯେବେ ଶାର୍ଟ କିଣିବି କଲର୍ ଫେଡ଼୍ ହେବ ନାହିଁ ଆଉ କଟନ୍ର ହୋଇଥିବ ବୋଲି କିଣିବ ଆଉ କଟନ୍ର ହୋଇଥିବ କଲର୍ ଫେଡ଼୍ ହେବ ଲାଭ କ'ଣ ଆଉ ଅଧିକ ପଇସା ଦେବ କିନ୍ତୁ ସେଟା ଏକା ଟିକେ କଷ୍ଟ ଦାୟକ ଆଉ ତେଣୁ ଆଗକୁ ଯାହା ମୁଁ ଶାର୍ଟ କିଣିବି ଆଉ ଆଉ ସେ ଦୋକାନକୁ ନାହିଁ ଅନ୍ୟ ଗୋଟିଏ ଦୋକାନରେ ଖାଲି କିଣିଲେ ହେବ ହଁ ହଁ ହେବ ନାହିଁ ଆଉ ଦୁଇ ତିନିଟା ଦୋକାନକୁ ଯାଇ କିଣିଲେ